ମୁଁ ଗୋଟେ ଅନ୍ଲାଇନ୍ରେ ଶାଢ଼ୀ ଅର୍ଡ଼ର୍ କରିଥିଲି ଶାଢ଼ୀଟା ଏତେ ଭଲ ଆସୁଛି ପିନ୍ଧିବାକୁ ମିଶା ଭଲ ଲାଗୁଛି ସେ ଶାଢ଼ୀଙ୍କୁ ଧୋଇଲେ ମିଶା ରଙ୍ଗ ନା ରଙ୍ଗ ଉଠୁନାହାନ୍ତି ସେ ଶାଢ଼ୀ ଏତେ ସୁନ୍ଦର ଆସୁଛି ପିନ୍ଧିଲେ ସମସ୍ତେ ଏ ଶାଢ଼ୀଟା ବଢ଼ିଆ ଦିଶୁଛି ହଁ ଭଲ ଅଛି କେତେ ସୁନ୍ଦର ଶାଢ଼ୀଟା କହିବା ଅନ୍ଲାଇନ୍ଟେ ଅନ୍ଲାଇନ୍ରେ ମୁଁ ଭାବି ପାରିନି ଏତେ ସୁନ୍ଦର ଆସିବ ଶାଢ଼ୀଟା ସେ ପିନ୍ଧିଲେ ଏତେ ଆରାମ ଲାଗୁଛି ପୁରା ସ୍ମୁଥ୍ ଅଛିି ଆମର ବହୁତ ପସନ୍ଦ ହେଲା ଶାଢ଼ୀକୁ ଏତେ ପସନ୍ଦ ହେଲା ପିନ୍ଧିଲେ ଗୋଟେ ଥର ବାର ବାର ପିନ୍ଧିବାକୁ ବାର ବାର ପିନ୍ଧିବାକୁ ଏତେ ଭଲ୍ ଲାଗୁଛି ଶାଢ଼ୀଟା ଧୋଇଲେ ମିଶା ରଙ୍ଗ ନା ରଙ୍ଗ ଛାଡ଼ି ନାହାନ୍ତି ବହୁତ ସୁନ୍ଦର ଶାଢ଼ୀଟା ଆମର